ହସ୍ତତନ୍ତ ଏବଂ ଚାନ୍ଦୁଆ ଏବଂ ଶିଳାରେ ତିଆରି କରିଥିବା ମୂର୍ତ୍ତି ଗୁଡ଼ିକ ଖୁବ୍ ଆମ ପାରମ୍ପରିକ ଆମ ଆମ ଆମ ଯୋଉ ଅଛି ଗୋଟେ ପରମ୍ପରା ଆମର ଯୋଉ ସଂସ୍କୃତି ଅଛି ତାକୁ ଖୁବ୍ ମାତ୍ରାରେ ଆମ ଭାରତକୁ କିମ୍ବା ଆମ ଓଡ଼ିଶାକୁ ପ୍ରଦର୍ଶିତ କରୁଚଛି ବାହାର ଲୋକଙ୍କ ଆଗରେ ଆମର କଳାକୃତି ମାନେ ଯେପରି ଶିଳାର ମୂର୍ତ୍ତି ଗୁଡ଼ିକ ଆମର ବହୁ ମନ୍ଦିରରେ ଶିଳାର ମୂର୍ତ୍ତି ଗୁଡ଼ିକ ଅଛି ଯୋଉଟା ଆମ ସଂସ୍କୃତିକୁ ଆମ କଳାକୁ ଆମ କାରିଗରମାନଙ୍କୁ ତାଙ୍କର ଯୋଉ କୌଶଳ ଅଛି ସବୁ ଶୈଳୀ ଅଛି ତାକୁ ପ୍ରଦର୍ଶନ କରୁଛି ତାଙ୍କର ଯେତେସବୁ କଳା ଥିଲା ତାକୁ ପ୍ରଦର୍ଶନ କରୁଛି ଆମ ସଂସ୍କୃତିକୁ ପ୍ରଦର୍ଶନ କରୁଛି ସେ ଶିଳାର ମୂର୍ତ୍ତି ଗୁଡ଼ିକ ଏଇ ସବୁ ଜିନିଷକୁ ବିଭିନ୍ନ ପ୍ରକାର ଚଳଚ୍ଚିତ୍ର ମାନଙ୍କରେ ମଧ୍ୟ ଦେଖାଯାଏ କି ତା'ର ବହୁମାତ୍ରାରେ ପ୍ରଶଂସା ଏବଂ ତାକୁ ଖୁବ୍ ସୁନ୍ଦର ଭାବରେ ତା ପଛରେ ଥିବା ବିଷୟ ବସ୍ତୁକୁ ତା ପଛରେ ଥିବା କାହାଣୀକୁ ସିଏ ବୁଝେଇଛନ୍ତି ବହୁତ ଭଲ ଭାବରେ ତା'ର ପ୍ରଦର୍ଶନ କରାଯାଇଛି ତାହା ଦେଖିବାକୁ ଅତ୍ୟନ୍ତ ଭଲଲାଗେ ଚଳଚ୍ଚିତ୍ର ମାଧ୍ୟମରେ ହେଉ କି ଫେସନ୍ ଶୋ ମାଧ୍ୟମରେ ହେଉ କିମ୍ବା ବିଜ୍ଞାପନ ମାଧ୍ୟମରେ ହେଉ ଏଇସବୁ ଜିନିଷ ଆମ ଦେଶ ବିଦେଶକୁ ଯାଇପାରିଛି ହସ୍ତତନ୍ତ ଗୁଡ଼ିକ ର ମଧ୍ୟ ବିବରଣୀ ବହୁତ ଲମ୍ବା ହସ୍ତତନ୍ତର ଜିନିଷ ଗୁଡ଼ିକ ଲୋକମାନେ ଖୁବ୍ ଭଲ ପାଆନ୍ତି ତାହାର ଦାମ୍ ବି ବହୁତ ଅଧିକ ଥାଏ ଏହିଭଳି ଭାବରେ ଆମ ର ସବୁ ଜିନିଷ ବର୍ଣ୍ଣନ ହୋଇକି ଅଛି